ବଗିଚା କାମ ପାଇଁ ମୁଁ କୋଦାଳ ଶାବଳ କୋଡ଼ି ଫକଡ଼ା କଇଁଚି କଟୁରୀ କରଣୀ ଗମଲା ପାଣି ଝରା ଏ ସବୁ ବ୍ୟବହାର କରେ ଯେ ଯେକୌଣସି ଗଛଟେ ଫାର୍ଷ୍ଟ୍ ଲଗେଇବା ପାଇଁ ବଗିଚାରେ ଫାର୍ଷ୍ଟ୍ କୋଦାଳ ଧରି ତାକୁ ହାଣି ତା'ର ଗୋଟେ ଗାତ କରି ସେ ଗାତରେ ଆମେ ଗଛଟାକୁ ଲଗାଉଁ କି ଶାବଳରେ କୋଡ଼ିରେ ଏ ସବୁ ଯିଏ ଯାଗାରେ ଜିନିଷରେ ଗୋଟେ ଗହିରିୟା ଗୋଟେ ଗଛ ହାଣିବାକୁ ପଡ଼ିବ ନାଇଁ ମାଟି ଖୋଳିକି ପୋତିବାକୁ ପଡ଼ିବ ସେଠି ଶାବଳଟା ଦରକାର ପଡ଼େ କୋଡ଼ି ବି ଦରକାର ପଡ଼େ ତାପରେ କଣ କରୁ ନା ଗଛ ଲଗେଇବା ପାଇଁ ଏଇ ସବୁ ଉପକରଣ ଦରକାର ପଡ଼େ କଇଁଚି ଆମେ ଯେକୌଣସ ସୋ ଗଛ ଗୋଟେ ହେଲା ସୋ ଗଛକୁ କଣ କରିବା ତାକୁ ଗଛକୁ କାଟିକି କଇଁଚିରେ ସାଇଜ୍ କି କାଟିବା ପାଇଁ ବି କଇଁଚିର ଦରକାର ପଡ଼େ କଟୁରୀ ବି କାଟିବା ପାଇଁ ବି ଗଛର ସାଇଜ୍ କରି ଫୁଲ ଗଛ କାଟିବା ଗୋଲାପ ଗଛ ବଢ଼ିଯାଇଛି ତାକୁ ଆମେ କାଚିକି ସାଇଜ୍ କରିକି ଛୋଟଛୋଟ ମାନେ ତା'ର ଟାଇମ୍ ଆସିଲେ ସୁ କଣ ମାର୍ଚ୍ଚ ଫେବୃୟାରୀ ମାର୍ଚ୍ଚ ପୂର୍ବରୁ ଗଛକୁ କାଟି ଦେଲେ ଗଛଟି ସୁନ୍ଦର ଭାବରେ କଲି ଦେଇ ସୁନ୍ଦର ସୁନ୍ଦର ଫୁଲ ଫୁଟେ ସେଥିପାଇଁ ଆମେ କଟୁରୀ ଯେ ଯଦି ଆମେ କୁଣ୍ଡ କରିବା କୁଣ୍ଡ ବନେଇବା ବନେଇକି ଗଛ ଫଛ ଲଗେଇବା ସେଥିପାଇଁ କରଣୀ ଗମଲା ଦରକାରେ ପାଣି ଝରା ଛୋଟ ଛୋଟ ଫୁଲ ଗଛ ଥିବ ତାକୁ ପାଣି ଦେବା ପାଇଁ ପାଣିଝରା ବ୍ୟବହାର କରାଯାଏ ପାଣିଝରାରେ ଆମେ ଛୋଟ ଛୋଟ ଗଛରେ ପାଣି ଦେବା ପାଇଁ ସୁବିଧା ହୁଏ ଯାହା ପଛରେ ଗଛ ଝାଉଁଳି ପଡ଼େନି ଭାଙ୍ଗି ପଡ଼େନି କରେଇ ପଡ଼େଇ ଯାଏନି ଗଛ ପୁରା ସାଇଜ୍ ରେ ଥାଏ ତାକୁ ପାଣିଝରାରେ ଆମେ ସାଇଜ୍ ରେ ପାଣି ଦେଇଦେଉ ଏହି ସବୁ ଜିନିଷ ଗୁଡ଼ିକ ଆ ବଗିଚା କାମ ପାଇଁ ନିତ୍ୟାନ୍ତ ଦରକାର ବ୍ୟବହାର ପାଣି ଦେବା ପାଇଁ ହାଣିବା ପାଇଁ ତାକୁ ଖୁସେଇବା ପାଇଁ ତା'ର ପାଣି ଗମଲାରେ ଆମେ କଣ ସାର ଖତ ତା ମୂଳରେ ଦେଇକି ଆମେ ଗଛକୁ ସୁନ୍ଦର ଭାବରେ ବଢ଼େଇ ଥାଉ ସେଥିପାଇଁ ଏଇ ସବୁ ଜିନିଷ ବ୍ୟବହାର କରାଯାଏ